ଥରେ ମୁଁ ଜାଲ ବା ସମୟରେ ପୋଖରୀ ଆମର ପୋଳେହା ହେଉଥାଏ ମୁଁ ସେହି ସମୟରେ ପୋଳଉଥାଏ ବହୁତ ବଡ଼ ମାଛ ଗୋଟେ ପୋହଳରେ ପଶିଯାଇଥିଲା ଯେଉଁଟା କି ତାକୁ ମୁଁ ପୋହଳକୁ ଟେକି ପାରୁନଥାଏ କି ତାକୁ ମଧ୍ୟ ଆଣି ପାରୁନଥାଏ ତାକୁ ଆମେ ତିନିଜଣ ଲାଗିକି ସେ ମାଛଟିକୁ ଘୋଷାଡ଼ି ଘୋଷାଡ଼ି ଉପରକୁ ଆଣିଲୁ ସେ ପ୍ରାୟତଃ କଟୁରୀରେ କାଟି ହେବ ହେଉନଥାଏ କି ପନିକିରେ ବି ନୁହେଁ ଏଇଟା ପୁରା କୁରାଢ଼ିରେ ଧରିକି ତାକୁ ହଣା ହେଲା ସେ ମାଛଟିକୁ ମୁଁ କେବେ ଆଶା କରିନଥିଲି ଯେ ଏମିତିଆ ମାଛଟେ ସେ ପୋଖରୀରେ ମୋ ପଳୁହରେ ପଡ଼ିଯିବ ବୋଲି ସେ ମାଛଟା ଏତେ ତାକୁ ଆଣିକି ସେ ତା କୁରାଢ଼ିରେ ହଣାଗଲା ହଣା ଯାଇକି ତାକୁ ଛୋଟ ଛୋଟ କରି କଟା ଯାଇକି ହାଣ୍ଡିରେ ପୁରା ଇକି ସିଝିଆ ହେଲା ଲୁଣ ହଳଦୀ ଦେଇକି ତା'ପରେ ତାକୁ ମୋ ମା ଧୀରେ ଧୀରେ ଦିନକୁ ଦୁଇଟା ଚାରିଟା ପାଞ୍ଚଟା ଭାଜି ଭାଜିକି ପିସ୍ କରିକି ସମସ୍ତଙ୍କୁ ଦେଲା ଖାଇବାକୁ ବହୁତ ଭଲ ଥିଲା ବଡ଼ ମାଛ ସେ ମାଛର ବୋଧେ ଓଜନ ପ୍ରାୟ କୋଡ଼ିଏ କିଲୋ ଖଣ୍ଡେ ହେଇଥିବ ଏପଟେ ଥିଲା ବାଳିହା ମାଛ